ଦିଦି କ'ଣ କରୁଛ ରୋଷେଇବାସ ସରିଲାଣି ଆଉ ରଜରେ କୁଆଡ଼େ ଯାଇଥିଲ ବୁଲିବା ପାଇଁ ନା ଆମର ବି କୁଆଡ଼େ ଯାଇନୁ କିନ୍ତୁ ବାହାରିଛୁ ଯିବା ପାଇଁ ବାହାରିଛୁ ଆମେ ଏବେ ଯିବା ପାଇଁ ଯେଉଁ ରତ୍ନଗିରି ମଠ

ଆସୁନ ଆମ ସହିତ ଯିବା ବୁଲିବା ପାଇଁ ଆମେ ଆଉ କାଇଁ ଏକୁଟିଆ ଯିବୁ ଏଇ ଦୁଇ ତିନି ଦିନ ଭିତରେ

ହଁ ହଁ ହଁ ସାଙ୍ଗ ହୋଇକି ଗଲେ ଟିକିଏ ମଜା ମସ୍ତି ହେବ

ମୁଁ ଭାବିଛି ଶାଢ଼ୀ ପିନ୍ଧିକି ଯିବି ତୁମେ କ'ଣ ପିନ୍ଧିକି ଯିବ

ଆଚ୍ଛା

ରେଡ଼୍ କଲର୍

ଆଉ ନୀଳ କଲର୍ଟେ ନହେଲେ ଅଛି ପିନ୍ଧିକି ଯିବା ଆଉ

ହଁ

ଏଇ ପୋଟଳ ଆଳୁ ତରକାରୀ ଡାଲି ଭଜା ତୁମର କ'ଣ କରିଛ ହଁ ହଁ ଆଉ ଗାଡ଼ି ଭଡ଼ା କେତେ କ'ଣ ଲାଗିବ ମୁଁ ଶୁଣିଥିଲି ରତ୍ନଗିରି ମଠ ବହୁତ ବଡ଼ କାଳେ ଭଲ ଜାଗା ବି ପାହାଡ଼ ପାହାଡ଼ ଅଛି ଦେଖିବା ପାଇଁ ଆଉ ସେଠିକାର ପ୍ରସାଦ ବି ଭଲ ଲାଗେ ଖାଇବା ପାଇଁ ଆଚ୍ଛା ହଉ ହଁ ହଁ ହଁ